ହଁ କେମତିରେ ଭାଇ ଏଠି ଗାଁ ଟିକେ ଅଛି ଭଲ ପରା ଆଉ କ'ଣ ଆମର ଭାଇ ବୁଲି ଯିବା ତ ବୁଲୁଛି ଭଲ ହେଲା ଫୋନ କଲୁ ତୋତେ ବି ବେଶ ଦିନ ହେଲା କଥା ହୋଇନଥିଲି ଆମର ତ କ'ଣ ଏଇଟା ଆମର ଜିଲ୍ଲାର ଏମିତି ହେଉଛି ସେ ମିସ୍ତ୍ରୀ ମାନର ସବୁ କମେଇ ଦେଉଛନ୍ତି ଦାମ ସବୁ ମିସ୍ତ୍ରୀମାନେେ ତାଙ୍କର ଏବେ ଫ୍ୟାମିଲି ଅଛନ୍ତି ପଦକ୍ଷେପ ନେଉ ନାଇଁ ଦେଖ ଆଗେ କେତେ ଦିନକୁ ପାଞ୍ଚଶହ ଦେଉଥିଲେ ନାଇଁ କି ଏବେ ତା ପରେ ଚାରିଶହ ଦେଲେ ତା ପରେ ତିନିଶହ ଦେଲେ ଆଉ ଆମ ଜିଲ୍ଲାରେ ଏଇଟା ପ୍ରାୟ ଏମିତି ହୋଇଯାଉଛି ଏଇଟା କ'ଣ ସରକାର ବି କିଛି ଧ୍ୟାନ ଏବେ ଏମତି ହେଲେ ବୋଲେ ଲୋକ କେମିତି ଏବେ ଦେଖ ଏବେ ଫ୍ୟାମିଲି ଯାହାର ବଢ଼ିଯାଇଥିବ ପାଞ୍ଚ ଛଅଟା ତାର ଇନକମ୍ କମ ବୋଲେ ସେଇଟା କେମିତି ହେବ ଗରିବ ହେବେ ନାହିଁ କି ସରକାର ସେଥି ପ୍ରତି ଟିକେ ଧ୍ୟାନ ଦେଲେ ତ କ'ଣ କରିବା ଆମର ତ ହଁ ହଁ ପରା ଲାଲୁ ଶାସ୍ତ୍ରୀ ଅଛି ଜିଲ୍ଲା ବାସୀ ଆମର ୟେ କହିବାକୁ ପଡ଼ିବ ସି ଅମର ସେ ତାଙ୍କର ବ୍ୟବସାୟମାନଙ୍କର ହେଡ୍ ଅଛି କି ନାଇଁ ତାଙ୍କୁ କହିବାକୁ ପଡ଼ିବ ହଁ ହଇ ଜାଣିଛି ହଁ ତାର ତ ଆଗରୁ ନମ୍ବର ଲାଗୁନାଇଁ ଏବେ ଆମର ଆଶା ଆମର ଜିଲ୍ଲାର ଲୋକ ଆଗକୁ ଯାଉ ତ ପଛୁଆ ବର୍ଗ ହୋଇଯାଇଛି ହୁଁ ଯେ ଆମ ପାଇଁ ଅସୁବିଧା ହୋଇଯାଉଛି ହଁ ଏବେ ଲୋକ ଯଦି କ'ଣ କରିବାର ଅଛି କହିଲେ ସେ କମ୍ ଦାମରେ କିଏ କରିବେ କହ ତ ଭାଇ ପେଟ ପୋଷା ପାଇଁ ତ କରୁଛନ୍ତି ଯେ କ'ଣ କରିବା ଏମିତି ହେଇ ତ ଆମର ଜିଲ୍ଲା ପୁରା ଗରିବ ହୋଇଯାଇଛି କାହିଁକି ତେବେ ଗରିବ ତା ପାଇଁ ଗରିବ ତାର ସଠିକ୍ ଦାମ ମିଳିଲେ ତ ସିଏ ପାରିବ ଆୟୋ ସେ ଆମର ଭଣ୍ଡାର ଘର ମନ୍ଦିର କେମିତି ଡିଜାଇନ୍ କଲା ଦେଖ ତ ଆରେ ଆମର ପାପଡ଼ାହାଣ୍ଡି ପାଖରେ ଗୋଟେ ଅଛି ଯେ ଇଏ ଆମର ମିସ୍ତ୍ରୀ ପାପଡ଼ାହାଣ୍ଡି ଆଡ଼କୁ ଯାଉଛି ଯେ ନବରଙ୍ଗପୁର ଜିଲ୍ଲାରେ ପଡ଼ିବ ଦେଇକି ହଁ ଏଇଟା ଆମର ଜିଲ୍ଲା ବୋଲି କରି ଏମିତି ହେଉଛି ଅଲଗାଆଡ଼େ ହେଲେ କେଡ଼େ ବଡ଼ ବଡ଼ ଷ୍ଟାର୍ ହୋଇଯାଇଥାନ୍ତେ ଯେମିତି ଡିଜାଇନର କରୁଛନ୍ତି କ'ଣ କରିବା ଭାଇ ସରି ନାଇଁ ଲେଖି ଲେଖି କରି ଦେବାକୁ ପଡ଼ିବ ଏକା ଆଜି ଗଲେ ବୋଲେ ତାକୁ କଥା ହେବା ଆଜି ଗଲେ ତାକୁ କଥା ହେବା କହୁଛି ହଉ ହଉ ମୁଇଁ ହଉ ମୁଇଁ ବାହାରୁଛି ହେଲା ଠିକ୍ ଅଛି